ହଁ କିଏ କହୁଥିଲେ

ହଁ ସବୁ ପ୍ରକାର ଫୁଲ ଅଛି ଆସିକି ନେଇଯାଆନ୍ତୁ ହଁ ହଁ ଫୁଲ କେଉଁ କୋଉ ପ୍ରକାର ଫୁଲ ନେବେ ହଁ ହଁ ଅଛି ଟିକେ ଲେଟ୍ ହେବ

ହଁ ହଁ ହେଇଯିବ

ହଜାରେ ଟଙ୍କା ହୁଁ ଗେଣ୍ଡୁ ଆଠଶହ ରେଟ୍ କେମିତି କମେଇବୁ ଆମେ ତ ପୁରା ଫ୍ରେସ୍ ଫ୍ରେସ୍ ଫୁଲ ଦେବୁ ନା ହଁ ହଁ ଆମେ ଏ ସବୁ ପ୍ରକାର ଫୁଲ ତାଙ୍କ ଗୋଟେ ଦିନ୍ ପୂର୍ବରୁ ଆଣୁଛୁ ତ ସବୁ ପ୍ରକର ଫୁଲରେ ଫ୍ରେସ୍ ଅଛି କିଛି ବି ପଚୁନି ହଁ ହଁ ଅଛି ହୁଁ ହୁଁ ହଁ ହଁ ପଠେଇଦେବେ ହୁଁ ରଖୁଛି ଡେକୋରେଶନ୍ ଫେକୋରେଶନ୍ କ'ଣ କରିବେ କି

ଆଉ କ'ଣ ଦରକାର ଥିଲା ହୁଁ ହୁଁ ଅଛନ୍ତି ହଁ କିନ୍ତୁ ଟିକେ ଏକ୍ସଟ୍ରା ପଇସା ନେବୁ ଆଉ ସେଇ ଗୋଟେ ପିଲା ହିସାବରେ ହଜାରେ ଟଙ୍କା

କମେଇବୁ କେମିତି ଆପଣ କେମିତି ଆମେ ତ ପେଟ ପୋଷୁଛୁ ନା ଆଉ କମେଇଦେବୁ କେମତି ପଇସାଟା ହଁ ହଁ ଆମେ କାଲି ପଠେଇଦେବୁ ଆପଣ ଖାଲି ଲିଷ୍ଟ୍ ପଠେଇ ଦିଅନ୍ତୁ ଆଜ୍ଞା ହୁଁ ଆପଣ ଲିଷ୍ଟ୍ ପଠେଇଦିଅନ୍ତୁ ଆମେ ସବୁ ସେଇ ଲିଷ୍ଟ୍ ହିସାବରେ ମଗେଇଦେବୁ ଆଉ

ଆଜ୍ଞା